ଛୋଟବେଳେ ମୁଁ ମୋତେ ପହଁରିବା ପାଇଁ ବହୁତ ଭଲଲାଗେ ଆମ ଛୋଟବେଳେ ଆମର ନଈ ଅଛି ବାରି ପାଖ ପୋଖରୀ ମଧ୍ୟ ଅଛି ସବୁଦିନ ତ ପୋଖରୀରେ ତ ଗାଧୁଆ ହୁଏ ପୋଖରୀରେ ପହଁରିବାକୁ ଭଲଲାଗେ କିନ୍ତୁ ନଈରେ ଅଧିକ ପହଁରିବାକୁ ଭଲଲାଗେ ନଈ ଆମର ଘରଠୁ ହାପ୍ କିଲୋମିଟର୍ ପାଖାପାଖି ଆମେ ଶନିବାର କିମ୍ବା ରବିବାରେ ଯାଉ ସବୁବେଳେ ନଈରେ ଗାଧାଉ ସାଙ୍ଗସାଥିମାନଙ୍କ ସହିତ ନଈରେ ପହଁରିବା ପାଇଁ ଭଲଲାଗେ ଆଉ ଖରା ଦିନେ ତ ବହୁତ ଭଲଲାଗେ ନଈରେ ଗାଧେଇବା ପାଇଁ ତ ଥରେ ବୁଡ଼ି ଯାଇଥିଲି ଛୋଟବେଳେ ବୁଡ଼ି ଯାଇଥିଲି କିନ୍ତୁ ତଥାପି ମୋତେ ବହୁତ ଭଲଲାଗେ ନଈରେ ଗାଧେଇବା ପାଇଁ ଏବଂ କ୍ରିକେଟ୍ ଖେଳିବା ପାଇଁ ମଧ୍ୟ ମୋତେ ଭଲଲାଗେ ମୁଁ ଝିଅ ହେଲେ ମଧ୍ୟ କ'ଣ ମୋତେ ଭଲ ଲାଗେ କିନ୍ତୁ ମୋ ଭାଇ ମୋତେ ଗାଳି କରେ ତୁ ଝିଅ ପିଲାଟା କ'ଣ କ୍ରିକେଟ୍ ଖେଳିବୁ ସେଥିଲାଗି ମୋ ଦାଦାଙ୍କ ଝିଅ ଆଉ ମୁଁ ଆମେ ଦୁଇ ଭଉଣୀ ମିଶିକରି କ୍ରିକେଟ୍ ଖେଳୁ ଏବଂ ମୋତେ ହକି ଖେଳିବା ପାଇଁ ଭଲଲାଗେ ମୁଁ ହକି ତ ଏତେ ସୁବିଧା ନଥିଲା ସ୍କୁଲ୍ ମାନଙ୍କରେ ଆଉ ବ୍ୟାଡ଼ମିଣ୍ଟନ୍ ଖେଳିବା ପାଇଁ ମୋତେ ବହୁତ ଭଲଲାଗେ